ଯେମାନେ ଓଡିଶା ଓଡ଼ିଆ ଭାଷା ନେଇଁ ବୁଝି ପାର୍ବା ତାରକେ ବୋହୁତ୍ ଅସୁବିଧା କାଁ ଯେ କରି ଯୋଗାଯୋଗ୍ କର୍ବାକେ ଟିକେ ତାର୍କେ ଅସୁବିଧା ଲାଗ୍ସି କାଁ ଯେ କି ନେଇଁ ଆମେ ବାଇ ଚାନ୍ସ ବାହାର୍କେ ଯିମୁ କିଛି ପଇସା ପତର୍ ରୋଜଗାର୍ କରିଯିମୁ ପୁରା ତାର୍କେ କାଁ ଯେ କି ନେଇଁ ସେତି ଫରେନର୍ କଥାମାନେ ଅଛନ୍ କାଁ ଯେ ଆମେ ଯା ଆମେ ଜାଇନ୍ଛୁଁ କିଛି ଆମର୍ ରାଷ୍ଟ୍ରଭାଷା ଗୋଟେ ହିନ୍ଦୀ ଗୋଟେ ଜାଇନ୍ଛୁଁ ଖାଲି ହିନ୍ଦୀ ବି ଟିକେ ଏନ୍ତା ବୋହୁତ୍ ନେଇଁ ଜାନ୍ବା ଦେଖ୍ଲା ବେଲେ ହିନ୍ଦୀ ବି ଟିକିଏ ପାସ୍ରି ହେବା କେତେବେଲେ କହିବି ନେଇଁ ପାରୁଥିମୁ ଦେଖ୍ଲା ବେଲେ ଆମେ ପାଠ୍ ବି ପଢ଼ିଥିଲେ ତ କରିପାର୍ବ ଦେଖ୍ଲା ବେଲେ ଫରେନର୍ କଥା ଗୋଟେ ଇଂଲିଶ୍ କଥା ଗୋଟେ କହିବାର୍ଟା ବୋହୁତ୍ ଆମର୍ କାଯେ ଖୋବ୍ କଷ୍ଟ କାଁ ଯେ କି ନେଇଁ ଆମର୍ ରାଷ୍ଟ୍ର କଥା ଆମର୍ ରାଷ୍ଟ୍ର ଭାଷା ତ ଆମେ ନିଜେ କହି ନେଇଁ ପାରୁଛେଁ ଆର୍ ଆମେ ଇଂଲିଶ୍ କଥା କେତେବେଲେ ଶିଖ୍ମୁ ସେ ହିସାବ୍ରେ କି ନେଇଁ ଆମେ କିଛି ନେଇଁ ପଡ଼୍ଲା ଲୋକ୍ କିଛି କରି ନେଇଁ ପାରେ ଦେଖ୍ଲା ବେଲେ ଆର୍ ନିହାତି ଶିଖ୍ବାକେ ପଡ଼୍ବା କାଁ ଜେ କି ନେଇଁ ଆମେ ବାହାର୍କେ କାମ୍ କରି ଯଉଛୁଁ ଦେଖ୍ଲା ବେଲେ କିଏ ଗୋଟେ ଆମ୍କେ କାଁ ବୋଲେ ହୁ ଆର୍ ୟୁ ବୋଲେ କିଛି ବୁଝି ନେଇଁ ପାରୁଁ କିଛି ଦେଖ୍ଲା ବେଲେ ଆମ୍କେ ଓଡ଼ିଆ ଆମେ ଓଡ଼ିଆ ନେଖା କହିଲେ ଆମେ ବୁଝି ପାର୍ମୁ ହେତିର୍ ଗୁନେ କିଛି ଆମର୍ ଆଡ଼େ ବି କିଛି କାଣା ଗୋଟେ ହେବା ବୋଲେ ଆମେ ଆରାମ୍ସେ ଓଡ଼ିଆ ଭାଷାକେ ଆମର୍ ଶିଖ୍ବାର୍ କେବେ କେନ୍ ଚାହିଁବାର୍ ନେଇଁ କାଁ ଯେ କି ନେଇଁ ଆମେ ଏଖା କାମ୍ କର୍ବାର୍ ଲୋକ୍ ଯିମୁ ବାହାର୍ନିଆ କଥା ଶିଖ୍ମୁ ଆର୍ ବିଭିନ୍ନ ଭାଷା ଶିଖ୍ଲେ ଏଖା କିଛି ଶୋର୍ ପାଇମୁ ନିହାତି